ଆମ ଓଡ଼ିଶାର ଗୋପାଳପୁର ଡିଷ୍ଟ୍ରିକ୍ରେ ପ୍ରସିଦ୍ଧ ଶିବ ମନ୍ଦିରଟି ଅଛି କାରଣ ଜଙ୍ଗଲ ଭିତରକୁ ତାହା ଯିବାକୁ ପଡ଼ୁଛି ଲୋକେ ଚାଲି ଚାଲି ପାହାଡ଼ ଉପରକୁ ଶିବ ମନ୍ଦିରକୁ ଯାଇ ହିସାବରେ ତାଙ୍କୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଉଛି ହଜାର ହଜାର ଦର୍ଶକ ଲୋକମାନେ ଭାଇ ଭଉଣୀ ମା ବାପା ସମସ୍ତେ ଶିବ ଭଗବାନଙ୍କୁ ଯାଇ ଦର୍ଶନ କରିବା ପାଇଁ ଏଗୁଡ଼ାକ ଖୁସିରେ ଆନନ୍ଦ ନଉଛନ୍ତି ଭଗବାନ ମଧ୍ୟ ଆଶୀର୍ବାଦ ଦଉଛନ୍ତି କାରଣ ଓଡ଼ିଶାର ପ୍ରସିଦ୍ଧ ଜାଗା ହଉଛି ଗୋପାଳପୁର ଆଉ ଆମ ଓଡ଼ିଶାର ନୟାଗଡ଼ ହଉଛି ନୟାଗଡ଼ ଅଛି ଆମର ବଡ଼ ସେଇଠି ଭଲ ଜାଗା ମଧ୍ୟରେ କାଳୀ ମନ୍ଦିରଟିଏ ରହିଛି ଲୋକ ହଜାର ହଜାର ଲୋକ କାଳୀ ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରିପାରନ୍ତି କାରଣ ସେଇଟି ମଧ୍ୟରେ ଅନେକ ଅନେକ ସୁବିଧା ମଧ୍ୟ ମନ୍ଦିର ପାଇଁ ଲୋକମାନେ ଆମ ଓଡ଼ିଶା ସରକାର ସୁବିଧା ମଧ୍ୟ କରାଇଛନ୍ତି ଲୋକମାନେ ବି ଯିବା ପାଇଁ ରାସ୍ତାଘାଟ ଭଲ ନଥିବାରୁ ମନ୍ଦିର ଯିବା ପାଇଁ ମଧ୍ୟ ଦର୍ଶନ କରିବା ପାଇଁ ମଧ୍ୟ ଭଲ ଚାଲିଛି ଆଉ ଚିଲିକାରେ ମଧ୍ୟ ସମୁଦ୍ର ପାଣି ଏଗୁଡ଼ାକ ସବୁ ନଦୀ ବନ୍ଧ ଆମ ଓଡ଼ିଶା ସରକାର ସମସ୍ତ ପ୍ରକାର ନିର୍ମାଣ ଯେ କୌଣସି ଅସୁବିଧା ଲୋକ ହଉନାହାନ୍ତି ଚିଲିକା ହଉଛି ଆମ ଓଡ଼ିଶାର ହ୍ରଦ ଅଟେ କାରଣ ସେଇଠି ଲୋକ ଅନେକ ଅନେକ ଜିଲ୍ଲାରୁ ବାହାର କରିକିନା ସେମାନେ ଟାଇମ୍ ବାହାର କରିକିନା ସମସ୍ତେ ନିଜ ନିଜ ଘର ଗାଡ଼ି କିମ୍ବା ଭଡ଼ା କରିକିନା ବସ୍ରେ ଦୁଇରୁ ମଧ୍ୟରେ ମଧ୍ୟ ଚିଲିକାହ୍ରଦ ଦେଖିବା ପାଇଁ ଯାଉଥିବେ ଆମମାନଙ୍କ ମଧ୍ୟରେ ସମସ୍ତେ ଆମ ଗାଁ ଆମ ଜିଲ୍ଲା ଆମ ନବରଙ୍ଗପୁର ଜିଲ୍ଲା ଆସି ମଧ୍ୟ ଆମ ବାପା ମା ମଧ୍ୟ ଯାଇଛନ୍ତି କାରଣ ତାଙ୍କେ କରାଉଛନ୍ତି ଯେକୌଣସି ସମୟରେ ମଧ୍ୟ ମନ୍ଦିରରେ ସୁବିଧା ମଧ୍ୟ କରାଯାଇଛି ଚିଲିକାରେ ମଧ୍ୟ ପାଣି ଅନେକ ଗାଧେଇବା ଯେକୌଣସି ପାହାଚ ସୁବିଧା ମଧ୍ୟ ଆମ ଓଡ଼ିଶା ସରକାର କରିଛନ୍ତି କାରଣ ସେଇଠି ଚିଲିକା ଗୋଟେ ଆମ ଓଡ଼ିଶାର ହ୍ରଦ ଅଟେ ପ୍ରସିଦ୍ଧ ହିସାବରେ ଜଡ଼ିତ